ହ୍ୟାଲୋ ହଁ ହଁ ହଁ ନମସ୍କାର ଇଏ ମ୍ୟାଡ଼ାମ୍ ଆପଣଙ୍କର ଏଇଠି ମୁଁ ରେଷ୍ଟୁରାଣ୍ଟ୍ରେ ବସିଛ ତ ଟିକେ ଖାଦ୍ୟ ଅର୍ଡ଼ର୍ କରିବାର ଅଛି କ'ଣ କ'ଣ ଆଇଟମ୍ ହେଉଛି ଏଇଠି କ'ଣ କ'ଣ ଆଇଟମ୍ ସବୁ ଅଛି ଆଉ ରେଟ୍ କେମତି ଅଛି ଏ ପାଞ୍ଚ ଛଅଟା ଆଇଟମ୍କୁ

ହଁ ହଉ ମୋତେ ମୋତେ ହଁ ହଁ ହଉ ମୋତେ ଗୋଟେ କାମ କର ମଟନ୍ ଗୋଟେ ହାପ୍ ପ୍ଲେଟ୍ ଦିଅ ଆଉ ବିରୀଆନୀ ଗୋଟେ ଆଉ ସାଲାଟ୍ ଟିକେ ୱେଟର୍କୁ ଟିକେ କହିଦିଅନ୍ତୁ ସିଏ ଆଣି ଶୀଘ୍ର ଟିକେ ଦେବେ ଆମେ ଦୁଇ ଜଣ ଆସିଛୁ ତ ଆମେ ସ୍ଵାମୀ ସ୍ତ୍ରୀ ଆସିଛୁ ଟିକେ ଖାଇକି ଯିବୁ ଦେଖିବା କେମତି ଅଛି ଆପଣଙ୍କର ହୋଟେଲ୍ର ମିଲସ୍ ଯାକ କେମିତି ରହୁଛି ଦେଖିବା ଆଉ

ୱେଟର୍କୁ କୁହ ୱେଟର୍କୁ କୁହ ଯେ ଆମର ଟିକେ ଇମରଜେନସି କାମ ଅଛି ନାଁ ଆଉ ଗୋଟେ ପାର୍ସଲ୍ କରଦିଅନ୍ତୁ ଘର ପାଇଁ ନେବି ପିଲାମାନଙ୍କ ପାଇଁ ହଁ ସାଙ୍ଗେ ସାଙ୍ଗେ ବନାନ୍ତୁ ଗରମ ଗରମ ହେଲା ଆଉ ପନିର୍ ଟିକେ ପାର୍ସଲ୍ କରିଦେବେ ହେଲା ଆଉ ୱେଟର୍କୁ ଡୁ ନାଇଁ ଭେଜ୍ର ତ ଏତେ ହଁ ସିଏ ଆମ୍ବ ଖଟା ଅଛି କି ଏବେ ତ ସିଜିନ୍ ନାଇଁ ଆମ୍ବ କେଉଁଠୁ ଆଣୁଛନ୍ତି କଲିମି ଆମ୍ବ ଖଟାଟା ଖାଇଥାଆନ୍ତି ଯେ ବ ଏବେ ସିଜିନ୍ ତ ଟିକେ ଚାଲିନି ଆଉ ଦୁଇ ଆଉ ଗୋଟେ ପନ୍ଦର ଦିନ ହେବ ହେଲେ ମିଳୁଛି କି

ହଉ ଆମ୍ବ ଖଟାଟା ଟିକେ ଦେଇଦିଅନ୍ତୁ ଆଉ ଟିକେ ପାର୍ସଲ୍ କରିଦିଅନ୍ତୁ ପିଲାମାନଙ୍କ ପାଇଁ ପାର୍ସଲ୍ କରିଦିଅନ୍ତୁ ଆଉ ସେଇ ଅନ ହଁ ମୁଁ ଖାଇ ସାରିଲା ପରେ ମୁଁ ଖାଇ ସାରିଲା ପରେ ଆଇସକ୍ରିମ୍ କ'ଣ ଖାଇବି ସେଟା ମୁଁ କହିବି ମୋତେ ପା ହଁ ନାଇଁ ମୋତେ ପାଏସ୍ ଟିକେ ପସନ୍ଦ କ୍ଷୀରି କ୍ଷୀରି ମୁଁ ବେଶୀ ପସନ୍ଦ କରେ କ୍ଷୀରି ଅଛି ତ କେଉଁଟା ନାହିଁ ୱେଟର୍କୁ କହିକି ୱେଟର୍କୁ କହିକି ଟିକେ ବେଗି ଟିକେ ଫଟାଫଟ କରିଦିଅନ୍ତୁ ହେଲା କହି ଦିଅନ୍ତୁ ଆଉ ସେଇ ଅନୁସାରେ ପେମେଣ୍ଟ୍ କ'ଣ ହେଉଛି ୱେଟର୍ ହାତରେ ପ ନାଇଁ ଯେଉଁ କ୍ଷୀରି ହଉ ମତେ ସେ ସେମିଆ କିଛି ଦରକାର ନାହିଁ ଚାଉଳ କ୍ଷୀରି ଦରକାର କରିଦିଅ ଶିଘିର ଟିକେ ଦେଇଦେଲେ ପାର୍ସଲ୍ଟା ବାନ୍ଧି ଦିଅନ୍ତୁ ୱେଟର୍କୁ କୁହନ୍ତୁ ଆଉ କେତେ ପେମେଣ୍ଟ୍ ହେଉଛି ପ ଟିପ୍ସ୍ ଆହୁରି ନେଉଛନ୍ତି କି ୱେଟର୍ମାନେ ହ ହ ତାଙ୍କୁ ବି ୱେଟର୍ମାନୁଙ୍କୁ ଟିପ୍ସ୍ ଦେବାକୁ ପଡ଼ିବ ହଉ ହଁ ସେ

ହଉ ଟିକେ ଶିଘ୍ର ପ୍ୟାକିଙ୍ଗ୍ କରଦିଅନ୍ତୁ ମୁଁ ଆଉ ଦି ଜଣକୁ ପଠେଇବି ହେଲା ଏବେ ମୁଁ ଗଲା ପରେ ମୋର ଷ୍ଟାଫ୍ ଦୁଇ ଜଣକୁ ପଠେଇବି ସେମାନେ ବି ଆସିକି ହଉ